ଓଡ଼ିଶାର ପ୍ରମୁଖ ମନୋରଞ୍ଜନ ଏବଂ ନାଟକ ଲାଇଭ୍ ଜିଲ୍ଲା ଗୁଡ଼ିକ ହେଉଛି ଭୁବନେଶ୍ୱର ତା'ପରେ କୋଲକାତା ଆଦି ବହୁତ ଅଛି ଯେଥିର କେହି ଆମର କେଉଁ ଜିଲ୍ଲାରେ ବଡ଼ ବଡ଼ ପୂଜାପର୍ବାଣି ହୁଏ ଭୁବନେଶ୍ୱରର ଜିଲ୍ଲାର ବହୁତ ଅଛି ଯେ ପୂଜା ଆମର ମାଲକାନଗିରି ଜିଲ୍ଲାରେ ବହୁତ ପୂଜା ହୁଏ ଯେମିତିକି ଦୁର୍ଗା ପୂଜା ଭଗବାନ ମେଳା ଆଉ ବହୁତ ପ୍ରକାର ମାଲ୍ୟବନ୍ତ ଆଦି ହୋଇଥାଏ ଏବେ କୋଲକତାର ଜିଲ୍ଲାର ବହୁତ ଜାଗା ଅଛି ଯେମିତିକି ଦୁର୍ଗା ପୂଜା ତାଙ୍କର ବହୁତ ବଡ଼ ପୂଜା ଦେଶ ବିଦେଶରୁ ଲୋକମାନେ ଯାଉଛନ୍ତି ଆଉ ତାଙ୍କର ନିୟମ କ'ଣ ଠାକୁର ବହୁତ ବଡ଼ ଥିବ ଆଉ ପୂଜାର ମାସେ ଆଗରୁ ସେମାନେ କାମ କରି ଷ୍ଟାର୍ଟ କରିଦେଉଛନ୍ତି ପୂଜା ମାସେ ଆଗରୁ କ'ଣ କରୁଛନ୍ତି ବଡ଼ ବଡ଼ ପେଣ୍ଡେଲ୍ଟିଏ ବଡ଼ ବଡ଼ ଠାକୁର ଆଦି ବହୁତ କିଛି ତିଆରି କରୁଛନ୍ତି ଆଉ ଭୁବନେଶ୍ୱରର ପୁରୀ ଜିଲ୍ଲାରେ ଜଗନ୍ନାଥ ମନ୍ଦିର ବହୁତ ଲୋକ ହୁଏ ରଥ ବନା ହୁଏ ମାସ ଆଗୁରୁ ସେମିତି ବଡ଼ ରଥ ଗାଡ଼ି ହୁଏ ନିମ୍ବ ଗଛ ଦେଇକି ରଥ ତିଆରି ହୁଏ ତା'ପରେ ଚନ୍ଦନ କାଠ ଦେଇକି ଆମର ଠାକୁର ତିଆରି ହୁଏ ତାଙ୍କର ଭୋଗ ଦିଆଯାଏ ଜଗନ୍ନାଥ ରଥଯାତ୍ରା ବୋଲି ପୁରୀର ସମସ୍ତେ ଜାଣୁଛନ୍ତି ବଡ଼ ପୂଜା ତାଙ୍କର ଭୋଗକୁ ଆମେ ମହାପ୍ରସାଦ ବୋଲି ଗ୍ରହଣ କରୁଛନ୍ତି ସେଥିପାଇଁ ଆମର ଏ ମୁଖ୍ୟ ଓଡ଼ିଶାର ମନୋରଞ୍ଜନ ଏସବୁ ନାଇଟ୍ ଲାଇଫ୍ ଜିଲ୍ଲା ଗୁଡ଼ିକ ଅଛି ଆଉ କ'ଣ ଭଲ